ଆମ ଘରେ ଯେଉଁ ଜୀବଜନ୍ତୁ ରହିଛନ୍ତି ଆମର ଯେଉଁ ଜୀବଜନ୍ତୁମାନଙ୍କୁ କୌଣସି ରୋଗ ବୈରାଗ ହେଲେ ଆମର ଘରରେ ଯେଉଁ ଅଛନ୍ତି ବୟସ୍କ ବ୍ୟକ୍ତିମାନେ ତାଙ୍କଠୁ ଆମେ ଚିକିତ୍ସା ବାବଦରେ ସେ ଗୋରୁ ପଶୁମାନଙ୍କର ଚିକିତ୍ସା ବାବଦରେ ଆମେ ତାଙ୍କଠୁ ପରାମର୍ଶ ନେଇଥାଉ ଯେଉଁଥିରେ କି ଆମେ ପ୍ରାକୃତିକ କିମ୍ବା ଆମର ଯେଉଁ ଜୈବିକ ପଦ୍ଧତି ରହିଛି ସେମାନେ ଆମକୁ ସେ ଭାବରେ ବୁଝାଇଥାନ୍ତି ଆମେ ସେଇ କଥାକୁ ପରାମର୍ଶ ନେଇ ତାଙ୍କର ଆମେ ତାଙ୍କର ଯତ୍ନ ନେଇଥାଉ କିମ୍ବା ତାଙ୍କର ଉପଚାର ପାଇଁ ଆମେ ଔଷଧୀୟ ସବୁ ବ୍ୟବହାର କରିଥାଉ ଆଉ ଆମର ବୟସ୍କମାନେ ସବୁଦିନ ଆମକୁ ସେଇ ବାବଦରେ ପରାମର୍ଶ ଦେଇଥାନ୍ତି ଯାହାଫଳରେ ଆଗରୁ ତ ଆମର ଡାକ୍ତର ନଥିଲେ କିମ୍ବା ଆମର ପଶୁ ଚିକିତ୍ସାଳୟ ବି ନଥିଲା ତେଣୁ ପୂର୍ବରୁ ସେ ଆମର ବୟସ୍କମାନେ ଘର ରହି ଆମକୁ ସେ ପରାମର୍ଶ ଦଉଥାନ୍ତି ଆମେ ସେହି ପରାମର୍ଶ କ୍ରମେ ସବୁଦିନ ଆମେ ସବୁ ପଶୁମାନଙ୍କ ଜୀବଜନ୍ତୁମାନଙ୍କର ଯତ୍ନ ସୁବିଧାରେ ଆମେ ନେଇଥାଉ ପୂର୍ବରୁ ତ ସେମିତି ରୋଗ ବି ନଥିଲା ଏବେ ବହୁତ ପ୍ରକାର ରୋଗ ହେଲାଣି ଏବେ ସେଇ ହିସାବରେ ଆମ ଗାଁମାନଙ୍କରେ ସବୁ ପଞ୍ଚାୟତ ମାନଙ୍କରେ ସବୁ ଡାକ୍ତରଖାନା ବି ପଶୁ ଡାକ୍ତରଖାନା ବି ଖୋଲା ହେଲାଣି କିନ୍ତୁ ଆଗରୁ ସେମିତି ନଥିଲା ଆଗରୁ ବହୁତ କମ୍ ରୋଗ ଥିଲା ହେଲେ ବି ଆମକୁ ଜୈବିକ ପଦ୍ଧତି ପ୍ରାକୃତିକ ପଦ୍ଧତିରେ ଆମକୁ ସବୁ ବୟସ୍କମାନେ ଆମର ଘରମାନଙ୍କରେ ବୁଝାଉଥିଲେ କ'ଣ କଲେ ସବୁ ରୋଗ ଦୂର ହବ ତେଣୁ ତାଙ୍କଠୁ ଆମେ ପରାମର୍ଶ ନେଇ ଭଲ ଚିକିତ୍ସା କରୁଥିଲୁ ଏବଂ ଯତ୍ନ ବି ନେଇପାରୁଥିଲୁ ଆଉ ଆମର ଏବେ ଯେଉଁ ଡାକ୍ତରଖାନା ହେଲାଣି ଏବେ ସବୁ ଡାକ୍ତରଖାନା ମାନଙ୍କରୁ ପଶୁ ଡାକ୍ତରଖାନାକୁ ଡାକି ଆମର ଯେଉଁ ଅସୁବିଧା ହେଉଛି ଜୀବଜନ୍ତୁଙ୍କ ତେଣୁ ସେମାନେ ବି ଆସି ସମୟ ସମୟରେ ଆମର ସୁବିଧା ସେମାନେ କରୁଛନ୍ତି